ଯଦିଓ ଆମେ ମତ୍ସ୍ୟଜୀବି ଜାତିର ନୁହେଁ କିନ୍ତୁ ଯେହେତୁ ଆମର ଘର ନଦୀକୂଳରେ ରହିଛି ଆମେ ଆମେ ପୂର୍ବ ପୁରୁଷଙ୍କଠାରୁ ସେମାନେ କିପରି ମାଛ ଧରୁଥିଲେ ସେ ବିଷୟରେ ଆମେ ଆମ ବାପ ଗୋସାଇଁ ବାପଙ୍କ ଠାରୁ ଶୁଣୁ ତାଙ୍କଠାରୁ ଆମେ ମଧ୍ୟ ଏହି ମାଛ ଧରିବା କୌଶଳ ଶିଖିଛୁ ଯଥା ସେମାନେ ଯେପରି ଯେଉଁ ଅନୁପାତରେ ସେମାନେ ବନିଶୀ ପକାନ୍ତି ସେ ବନିଶୀ ପକାଇବା ଶୈଳୀକୁ ମଧ୍ୟ ଆମେ ଶିଖିଛୁ ଆଉ ଜାଲ କିପରି ପକାଇବେ ସେମାନଙ୍କଠାରୁ ଆମେ ଶିଖି ବର୍ତ୍ତମାନ ଆମେ ଏହି ମାଛଧରା କାମରେ ମଧ୍ୟ ବହୁତ ସମୟରେ ନିଯୁକ୍ତି ପାଇଥାଉ ଆଉ ଏଇଟା ଆମେ ନଦୀକୂଳରେ ଯେଉଁ ମାଛ ଧରୁ ସେହି ଶିକ୍ଷାଟା ଆମେ ମଧ୍ୟ ବିଭିନ୍ନ ସମୟରେ ଅନ୍ୟ ନଦୀ ନଦୀ କୂଳରେ ଥିବା ଲୋକଙ୍କଠାରୁ ଆମେ ମଧ୍ୟ ସେ କୌଶଳ ଶିଖୁ